ଆମ ଭଦ୍ରକ ଜିଲ୍ଲା ଏକ ବହୁତ ବଡ଼ ମୁଖ୍ୟ ଜିଲ୍ଲା ଭାବରେ ପରିଚିତ ଆମମାନଙ୍କ ପାଇଁ ଆମ ପାଇଁ ଆମ ଭଦ୍ରକ ଜିଲ୍ଲା ହିଁ ବିଶେଷ ଭଲ ଆମର ଶିଳ୍ପ ଗୁଡ଼ିକ ବହୁତ ଗୁଡ଼ାଏ ଅଛି ଅର୍ଥନୈତିକ ଉତ୍ସ ଗୁଡ଼ିକ ମଧ୍ୟ ଗୋଟେ ପ୍ରକାର ଠିକ ବି ଅଛି କୃଷି ଓ ଖାଦ୍ୟ ଭିତ୍ତିକ ଶିଳ୍ପ ମଧ୍ୟ ବହୁତ ଭଲ ଆମ ମାନଙ୍କର ମୁଁ ମୁଖ୍ୟତଃ ଗ୍ରାମୀଣ ଏବଂ କୃଷି ଓ ଆନୁସାଙ୍ଗିକ କାର୍ଯ୍ୟକଳାପ ଉପରେ ଆଧାରିତ କିଛି କହିବାକୁ ଚାହିଁବି ସେସବୁ ମଧ୍ୟ ବହୁତ ଭଲ ଉତ୍ପାଦନ ଆମ ଆଡ଼େ ବହୁତ ଭଲ ହୁଏ ସେବା କ୍ଷେତ୍ରରେ ମଧ୍ୟ ଠିକ ଠାକ ହିଁ ଅଛି କିନ୍ତୁ କହିବାକୁ ଗଲେ ସବୁ ଜିନିଷ ଭିତରେ ଯାହା ହେଲେ କିଛି ଖୋଟ୍ ଥାଏ ଯେତିକି ଭଲ ସେତିକି ଖରାପ କିଛି ଜିନିଷରେ ଅସୁବିଧା ତ ସବୁବେଳେ ଲାଗିକି ରହିଥାଏ ଯେଉଁ ଅସୁବିଧା ଭାରତସାରା କେଉଁ ଗୋଟିଏ ରାଜ୍ୟରେ କିମ୍ବା କେଉଁ ଗୋଟିଏ ବି ଜିଲ୍ଲାରେ ଏ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ସେହିଭଳି ଭାବରେ ଆମ ଭଦ୍ରକ ଜିଲ୍ଲାରେ ମଧ୍ୟ ସେହି ପରିସ୍ଥିତି ଯାହା ଓଡ଼ିଶାର ପରିସ୍ଥିତି ଏବେ ଯାହା ସବୁ ଜିଲ୍ଲାରେ ହେଇଆସୁଛି ଆମ ଭଦ୍ରକରେ ମଧ୍ୟ ସେୟା ହିଁ ଆମ କରୁଥିବା ଉତ୍ପାଦମାନ ସମସ୍ତଙ୍କୁ ଖୁବ ଭଲ ଲାଗେ ଆମର ବହୁତ ଗୁଡ଼ାଏ ଏମିତି ଅଛନ୍ତି ଲୋକ ବାକ ସେମାନେ ବହୁତ ଭଲ ଭାବରେ ସବୁ ଜିନିଷକୁ ପାଳନ କରିଥାନ୍ତି ଉତ୍ପାଦ କରିଥାନ୍ତି ବହୁତ ଭଲ